ପିଲାମାନେ ବର୍ତ୍ତମାନ ଅନେକ ବେକାରୀ ଅଛନ୍ତି ଯାହାଫଳରେକି ସେମାନେ ସରକାର ଚାକିରି ପୂରଣ ନକରିଥିବାରୁ ବେକାରୀ ଅଛନ୍ତି ଯେମିତିକି ଶିକ୍ଷକ ପୋଲିସ ଅନେକ ପଦବୀ ଅଛି ସରକାର ଚାହିଁଲେ ତାହା ପୂରଣ କରିପାରିବେ ସେଥିପାଇଁ ସରକାରଙ୍କୁ ଅନେକଗୁଡ଼ିଏ କଳକାରଖାନା ବସାଇବାକୁ ବି ପଡ଼ିବ ନଚେତ୍ ପିଲାମାନେ ଆଗକୁ ଆଉ ବହୁତ ବେକାରୀ ହୋଇଯିବେ କାରଣ ବିଦେଶ ଯାଇ ଦାଦନ ଖଟିବାକୁ ପଡ଼ିବ ନଚେତ୍ କୌଣସି ଖରାପ କାମ କରିବାକୁ ପଡ଼ିବ କାହିଁକିନା ତାଙ୍କ ପାଖରେ ଆଉ ଅର୍ଥ ନଥିବ ସେଥିପାଇଁ ସେମାନେ ଆଉ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବେ ନାହିଁ କାହିଁକି ମୁଁ ପଢ଼ିଲି ଓ ଚାକିରି ମିଳିଲାନାହିଁ ବୋଲି ଭାବି ମନରେ ଅନେକ ପ୍ରଶ୍ନ ଆସିବ ପରେ ସେ ବେକାରିଆ ହୋଇ ଖରାପ କାମ କରିବାକୁ ବାଧ୍ୟ ହୋଇଯିବ